ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ଆମ ଯେଉଁ କିପରି ଅଛନ୍ତି ନା ସେମାନେ ଆମ ଗୋରୁ ଗାଈ ମାନଙ୍କର ଦେଖାଶୁଣା କରିବା ପାଇଁ ପ୍ରତି ମାସ କୁ ଥରେ ଆମ ଗାଁକୁ ଆସନ୍ତି ଆମର ହେପାଜତ ଆମ ଗୋରୁଙ୍କୁ କିପରି କରିବା ଗୁହାଳ କିପରି ପରିଷ୍କାର ରଖିବା ଖରାଦିନେ କିପରି ଫ୍ୟାନ୍ ଲଗାଇବା ସେ ବିଷୟରେ ଆମକୁ ସବୁ ବୁଝାବୁଝି କରନ୍ତି ସେ ସ ଆମ ଗୋରୁ ମୋର ଗୋଟିଏ ବଳଦ ଥିଲା ଯେ ତାର ଦେହ ଖରାପ ହେବାରୁ ମୁଁ ଏବେ ତାକୁ ମେଡ଼ିକାଲ ପଶୁ ଡାକ୍ତରଖାନା ନେଇଥିଲି ସେଥିରେ ମୋର ହଜାରରୁ ଦୁଇ ହଜାର ଟଙ୍କା ଭିତରେ ଖର୍ଚ୍ଚ ହୋଇଯାଇଥିଲା